ଗଛକୁ ଆମେ ବହୁତ ଯତ୍ନ ନେଇଥାଉ କାହିଁକିନା ଛୋଟରୁ ବଡ଼ କରିବା ଯାଏଁ ବହୁତ ପରିଶ୍ରମ ଲାଗିଥାଏ ଛୋଟରୁ ବେଲରୁ ଛୋଟରୁ ଆଣିବ ପାଣି ଦେବ ତାହାକୁ ସାର ଦେବ କିରାପତଙ୍ଗ ଲାଗିଲେ ଉସୋ ମେଡ଼ିସିନ୍ ତାହାକୁ ଦେବ ହଲଫଲ ହେଲେ ତାହାକୁ ଦେଖିବ ଭଲସେ ତା'ପରେ ମେଡ଼ିସିନ୍ ସାର ଦେବ ବଡ଼ କରିବା ଯାଏଁ ଡେଲି ପାଣି ଦେବ ଶୀତଦିନେ ତ ବହୁ ଏଇଟା କରିବାକୁ ପଡ଼ିଥାଏ ଶୀତଦିନେ ବହୁତ କିରାମାନେ ଖାଇଯାଏ ପୋକ ଲାଗିଯାଏ ଶୀତଦିନରେ ବହୁତ ତାହାକୁ ଯତ୍ନ କରିବାକୁ ପଡ଼େ ଗଛ ଚାରିପଟେ ଅହିଲା ଆବର୍ଜନାମନେ ପକେଇବା ପକେଇଲେ ଏଇଟା କର ବଣ୍ଢେଇ ଥାଉଁ ଗଛକେ ସବୁବେଲେ ସଫାସୁତୁରା ରଖାଯାଇଥାଏ ଗଛକେ ଡେଲି ପାଣି ଦିଆଯାଇଥାଏ ପାଣି ଦେଲେ ତ ସିଏ ବଡ଼ ହେବ ତାକୁ ବି ଛୋଟ ଛୁଆ ପରି ଗଛକୁ ଦେଖିଲେ ତ ହେବ ଗଛର ବି ତ ଜୀବନ ଅଛି ନା ଗଛକୁ କାଟିବା ଟା ବହୁତ ଖରାପ କାହିଁକିନା ଗଛକେ କାଟିଦେଲେ ଏତେ ସେନେ ଚେରେ ଥିବା ସେନେ କାଁ ଥିବା ତା'ର ଏଟା ନଷ୍ଟ ହେଇଯାଉଛେ ତା'ର ବସା ହେଥିପାଇଁ ଗଛ ଲତା ଏଇମାନଙ୍କୁ ବହୁତ ଭଲସେ ରଖିବା କଥା